ଆମେ ଆଗରୁ ଯୋଗ ଅଭ୍ୟାସ ଉପରେ ଏତେ ଗୁରୁତ୍ୱ ଦେଉନଥିଲୁ କାରଣ ଯୋଗର ଯେଉଁ ଗୁରୁତ୍ୱ ରହିଛି ଆମ ଶରୀର ପାଇଁ ଆମ ସମାଜ ପାଇଁ ଏବେ ଆମେ ସେଇୟାକୁ ଉପଲବ୍ଧ କରି କିଛି କିଛି ପରିମାଣରେ ଯୋଗ ଅଭ୍ୟାସ କରୁଛୁ କିନ୍ତୁ ପରେ ଯେତେବେଳେ ଗୁରୁ ରାମଦେବ ଏହି ଯୋଗ ଅଭ୍ୟାସ କଲେ ଏବଂ ସେଇୟାକୁ ବିଭିନ୍ନ ସ୍ଥାନରେ କଲେ ଏବଂ ଟିଭିରେ ମଧ୍ୟ ଯୋଗ ଅଭ୍ୟାସ କରିବା ଶିଖାଇଲେ ସେତେବେଳେ ଲୋକଙ୍କ ପାଖରେ ଏହି ଯୋଗ ଅଭ୍ୟାସ ଅଧିକ ଆଦୃତ ହେଲା ଏବଂ ଅଧିକ ପରିମାଣର ଲୋକ ଆସ୍ତେ ଆସ୍ତେ ଏହି ଯୋଗକୁ ନିଜର ଅଭ୍ୟାସରେ ପରିଣତ କଲେ ତେଣୁ ଆମେ ମଧ୍ୟ ଘରେ ଘରେ ମଧ୍ୟ ବସିକି ସକାଳେ ଗାଧୋଇ ସାରିବାବେଳେ କିମ୍ଵା ସନ୍ଧ୍ୟାରେ ମଧ୍ୟ ଯୋଗ ଅଭ୍ୟାସ ଜାରି ରଖିଛୁ ଆଉ ଆମର ଯୋଗଗୁରୁ ମଧ୍ୟ ଆମ ଅଞ୍ଚଳରେ ଜଣେ ରହିଛନ୍ତି ସେ ଯୋଗଗୁରୁ ଯେମିତି ଆମକୁ ଯୋଗ କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତି ଆମେ ତାଙ୍କ କଥା ମାନି ସେହିଭଳି ଆମେ ଯୋଗ କରିଥାଉ ଏବଂ ଯୋଗର ପ୍ରକୃଷ୍ଠ ସ୍ଥାନ ବାଛିବା ପାଇଁ ଆମେ ଏକ ଜାଗା ନେଇଛୁ ଯେଉଁ ଜାଗାରେ ଆମେ ସବୁଦିନ ସକାଳେ ଆମେ ଯୋଗ କରୁ ଏବଂ ଏହା ଆସ୍ତେ ଆସ୍ତେ ଅନ୍ୟ ଯୁବକ ଯୁବତୀ ଏବଂ ପ୍ରୌଢ଼ଲୋକଙ୍କୁ ମଧ୍ୟ ଆକର୍ଷିତ କରିଛି ଏବଂ ସେଠାରେ ବର୍ତ୍ତମାନ ସକାଳେ ଆଉ ସଂନ୍ଧ୍ୟାରେ ଯୋଗ ଅଭ୍ୟାସ ଚାଲୁ ରହିଛି ଆଉ ଆମର ଯେଉଁ ଯୋଗଗୁରୁ ରହିଛନ୍ତି ସିଏ ମଧ୍ୟ ବିଭିନ୍ନ ଅଞ୍ଚଳର ଅଞ୍ଚଳକୁ ଯାଇ ସେଠାରୁ ମଧ୍ୟ ଯୋଗ ଅଭ୍ୟାସ କରୁଛନ୍ତି ଏବଂ କିଛି ଟଙ୍କା ମଧ୍ୟ ଉପାର୍ଜନ କରୁଛନ୍ତି